କନ୍ଧମାଳ ଜିଲ୍ଲାରେ ସବୁଜ ଅରଣ୍ୟ ଭରପୁର ଅଛି ବାରଟି ବ୍ଲକ୍ ପ୍ରଚୁର ପରିମାଣରେ ଅରଣ୍ୟ ଅଛି ଏଠାରେ ପଶୁମାନଙ୍କ ଚରିବା ପାଇଁ କୋଣସି ଅସୁବିଧା ନାହିଁ ପଶୁମାନଙ୍କ ପାଇଁ ଖାଦ୍ୟର ଅସୁବିଧା ନାହିଁ ଏତ ଫୁଲବାଣୀ ଅଞ୍ଚଳରେ ହୃଷ୍ଟପୃଷ୍ଟ ହୋଇ ବଢ଼ିପାରିବେ ଓ ବଜାର ମାର୍କେଟରେ ଭଲ ବିକ୍ରି ହୋଇପାରିବେ ଓ ଭଲ ରୋଜଗାର ହେବ ଏଠି

ପକ୍ଷୀ ପାଇଁ ଖାଦ୍ୟର ଅଭାବ ନାହିଁ ଏଠି ଯେଉଁ ଲୋକମାନେ ପଶୁପାଳନ କରିବେ ସେମାନଙ୍କ ପାଇଁ ବହୁତ ରୋଜଗାର ହେବ ପଶୁଙ୍କର ଖାଦ୍ୟ ଅଭାବ ନାହିଁ